ହଁ ହଁ କନିକା ଦେବୀ ଧାନକଟା ରେଟ୍ ହେଉଛି ତିନି ଶହ ପଚାଶ ସାତଟା ରୁ ବାରଟା

ଉପର ଓଳି କହିଲେ ତିନି ଶହ ର ଅଧା ଅଧା ନାହିଁ ବେଶି ଦେହହାତ ହେଲେ ମୁଁ ବୁଢାଲୋକ ବୁହାବୋହି କରି ପାରିବି ନାହିଁ କାଟି ପାରିବି ହଁ ହଁ ଅଛନ୍ତି ଯେତେବେଳେ କହିବ ସେତେବେଳେ କହିଲେଣି କେଉଁଠି ଟ୍ରାକ୍ଟର ମାନେ ଯେଉଁ ନଦିବ ତାର ଅଲଗା ପଇସା ଟ୍ରାକ୍ଟର ନଦିବାକୁ ନେବ ପାଞ୍ଚଶହ ଟଙ୍କା ହଁ ମୁଗ ବୁଣି ପାରିବି ହଳ କଲେ ହଳ ମଜୁରି ହେଉଛି ବାର ଶହ ଟଙ୍କା ସେ ସାତଟା ରୁ ଏଗାରଟା